ହଁ ଜୀବଜନ୍ତୁଙ୍କ ଯତ୍ନ ନେବାପାଇଁ ପ୍ରାକୃତିକ ଯୌଗିକ ପଦ୍ଧତି ବ୍ୟବହାର କରିବାର ଲାଭ ବହୁତ ଅଛି ଆଉ ଏହିସବୁ ପ୍ରଦ୍ଧତି ବ୍ୟବହାର କଲେ କ'ଣ ହବ ନା ଜୀବଜନ୍ତୁକୁ ବିଭିନ୍ନ ପ୍ରକାରର କ'ଣ ରୋଗ ଯେଉଁ ବାହାରୁଛି ସେଗୁଡ଼ାକ ହବନି ସେମାନେ ସୁସ୍ଥ ସବଳ ରହିବେ ପ୍ରାକୃତିକ ଆଉ ଜୈବିକ ପଦ୍ଧତି ଦ୍ଵାରା କଲେ ସେମାନଙ୍କୁ କୌଣସି କେମିକାଲର ଏଲା ଆଲର୍ଜୀ ବା କିଛି ହବନାହିଁ ଆଉ ଆମ ଘରେ ମୋ ଜେଜେବାପାଙ୍କଠାରୁ ବହୁତ ପରାମର୍ଶ ମୁଁ ପାଇଛି ଏଇ ପ୍ରାକୃତିକ ଜୈବିକ ପଦ୍ଧତିରେ କିପରି ଜୀବଜନ୍ତୁଙ୍କର ଯତ୍ନ ନିଆଯାଇ ପାରିବ